ଆମର୍ ଭାରତରେ ବିଭିନ୍ନ ପ୍ରକାରର ଡ୍ୟାନ୍ସ୍ ଅଛେ ଯେନଟାକି ହଉଛେ ଆମର୍ ଇଣ୍ଡିଆନ୍ ଡ୍ୟାନ୍ସ୍ ପଞ୍ଜାବୀ ଡ୍ୟାନ୍ସ୍ ଯେଉଁଟାକି ହେଉଛେ ଆମର୍ ଓଡ଼ିଶାର ଓଡ଼ିଶୀ ଡାନ୍ସ୍ ଓଡ଼ିଶୀ ଡାନ୍ସରେ କ'ଣ ହୁଏ କି ବର ପୋଷାକ ପିନ୍ଧିକି ବଢ଼ିଆସେ ଡ଼ାନ୍ସ୍ ପଦର୍ଶନ କରନ୍ତି ବହୁତ୍ ଭଲ ଲାଗେ ଦେଖିବାକୁ ବି ଆଉ ବ୍ରେଁକ୍ ଡ଼ାନ୍ସ୍ ବି ହୁଏ ଯଉଟାକୁ ଇଣ୍ଡିଆନ୍ ଡ଼ାନ୍ସ୍ ବି କୁହନ୍ତି ସେଟାବି ବହୁତ୍ ଭଲ୍ ଲାଗେ ଆଉ କିଛି ବିଭିନ୍ନ ପ୍ରକାରର ଯଉଟା କି ମଡ଼ଲିଂ ଜମାନାର ମଡ଼ଲିଂ ଡ଼ାନ୍ସ୍ ବି ହୁଏ ମ୍ୟୁଜିକାଲ୍ ଡ଼ାନ୍ସ୍ ଯେଉଟାକି ଓଡ଼ିଶାରେ ଆମର ପୋଲ ପ୍ରତିଯୋଗିତା ବି ହୁଏ ସେଇଟି ବି ଜଣେ ଅଛନ୍ତି କଲାକାର ବହୁତ୍ କଲାକାର୍ ଅଛନ୍ତି ଯେଉଟାକି କୁସୁନା ହଉ ଉମାକାନ୍ତ ବାରିକ୍ ହଉ ଯୋଉ ଲୋକ୍ ଭଲ ଡ଼ାନ୍ସ୍ କରନ୍ତି ଆଉ ଦେଖିବାକୁ ବି ଭଲ ଲାଗେ ଆମକୁ ଆଉ ବହୁତ୍ ବଢ଼ିଆସେ ଡ଼ାନ୍ସ୍ ହୁଏ ଆଉ ଦେଖବାଲାଗି